ମୋର ଗୋଟିଏ ଭଲ ପ୍ରତିଭା ଅଛି ଯାହାକି ମୁଁ ବଡ଼ ହେଉ ସାନ ହେଉ ଛୋଟ ହେଉ ଯାହା ହେଉ ମୁଁ ସେମାନଙ୍କୁ ବୁଝାଇ ପାରେ ଭଲ ଭାବରେ ମୁଁ ସେମାନଙ୍କୁ ବୁଝାଇପାରେ କି ଛୋଟ ପିଲା ସେ ହେଉଛନ୍ତି ଅବୁଝା ସେମାନଙ୍କୁ ବୁଝାଇ ହେବ ନାହିଁ କି ସେମାନଙ୍କୁ ମୁଁ ଏତେ ସୁନ୍ଦର ଭାବରେ ବୁଝାଇଥାଏ କି ଧର ସେ ଚାହୁଁନାହିଁ ପାଠ ପଢ଼ିବା ପାଇଁ ମୁଁ ସେମାନଙ୍କୁ ଏତେ ସୁନ୍ଦର ଏତେ ଢଙ୍ଗରେ ମୁଁ ସେମାନଙ୍କୁ ବୁଝାଇ ଦେଇଥାଏ ସେ ପିଲା ରାଜି ହୋଇଥାଏ ହଁ ମୁଁ ବି ପାଠ ହିଁ ପଢ଼ିବି କି କୌଣସି ପିଲା ପିଲାପିଲା ଭିତରେ ମାଡ଼ଗୋଳ ହେଉଛନ୍ତି କି ଗଣ୍ଡଗୋଳ କରୁଛନ୍ତି ମୁଁ ସେମାନଙ୍କୁ ଏତେ ସୁନ୍ଦର ଭାବରେ ବୁଝାଇ ଥାଏ କି ସେ ଦୁଇଜଣଙ୍କ ଭିତରେ ଭାଇ ଚାରା ହିଁ ସୃଷ୍ଟି ହୋଇଥାଏ କି ଏହିସବୁ ଜିନିଷ ମୋର ଗୋଟିଏ ଭଲ ପ୍ରତିଭା କି କେଉଁଠି ବଡ଼ ଲୋକ କ'ଣ ଝଗଡ଼ା ହେଉଛନ୍ତି କି କ'ଣ ହେଉଛନ୍ତି ମୁଁ ସେମାନଙ୍କୁ ମୋର ଯେତିକି ସାମର୍ଥ୍ୟ ସେମାନଙ୍କୁ ବୁଝାଇ ଦେଇପାରେ ଆଉ ହେହଉଛି ମୋର ଏକ ଆଉ ଗୋଟିଏ ପ୍ରତିଭା ହେଉଛି କି ମୁଁ ବହୁତ ବଢ଼ିଆ ରୋଷେଇ କରିପାରେ କି ଯେଉଁ ଯେଉଁ ରୋଷେଇ ଯିଏ ବି ଖାଇଛି ସିଏ ହିଁ ଜାଣିଛି ମୁଁ କି ପ୍ରକାର ହିଁ ରୋଷେଇ କରିଥାଏ କରିପାରିଥାଏ କି ଏତେ ସୁନ୍ଦର ରୋଷେଇ ମୁଁ କେବେ ବି ଭାବିନଥିଲି କିନ୍ତୁ ମୁଁ ଯାହା ହେଉ ମୋର ନିଜ ଦକ୍ଷତା ଅନୁସାରେ ନିଜ ବୁଦ୍ଧି ଅନୁସାରେ ମୁଁ ସେସବୁ କରିପାରିଛି ଏତେ ସୁନ୍ଦର